ହଁ ହଁ

ହଁ ନମସ୍କାର କ'ଣ କୁହନ୍ତୁ ଆପଣ କିଏ କହୁଛନ୍ତି

ହଁ କହୁ ନାହାନ୍ତି ଆଚ୍ଛା ଆପଣ କ'ଣ ପାଇଁ ଫୋନ୍ କରିଥିଲେ କ'ଣ କୁହନ୍ତୁ ଆଚ୍ଛା ଆପଣ ଜ୍ଵର ମାପିଥିଲେ କ'ଣ କେତେ ଜ୍ୱର ଆସିଲା ଶହେ ତିନି ଜ୍ୱର ମେଡ଼ିସିନ୍ କ'ଣ ଦେଇଥିଲେ ଆପଣ କୋର୍ସ୍ କଲେ ତା'ର ଭଲ ହେଉନି ଯଦିଓ ତାହେଲେ ଆପଣ ଖାଆନ୍ତୁ ପାରାସିଟାମଲ୍ ନାମ୍କୋଲଡ଼୍ ଖାଆନ୍ତୁ ଖାଆନ୍ତୁ ଦେଖନ୍ତୁ ଯଦି ନ ଛାଡ଼ିଲା ଜ୍ୱର ତାହେଲେ ମୋ ପାଖକୁ ଆସନ୍ତୁ ଗାଧୁଆ ପାଧୁଆ ଟିକେ କମ୍ କରିବେ ଗରମ ପାଣି ପିଇବେ ହେଉ ଆଉ କ'ଣ ପାଇଁ ଜ୍ୱର ଫରଟା ହେଉଛି ପରିସ୍ରା ଫରିସ୍ରା ଟେଷ୍ଟ୍ ଫେଷ୍ଟ୍ କରିଥିଲେ କିଛି ଆସିଲାନି ଜ୍ୱର କମୁନି ଆପଣ ଭାତ ଫାତ ଖାଉଛନ୍ତି ବୋଧେ ଭାତ ଖାଆନ୍ତୁ ନାହିଁ ଜ୍ୱର ନ ଛାଡ଼ିବା ପର୍ଯ୍ୟନ୍ତ ଆପଣ ରୁଟି ଖାଆନ୍ତୁ ପାଉଁରୁଟି ଖାଆନ୍ତୁ କ୍ଷୀର ଖାଆନ୍ତୁ ନାହିଁ କମ୍ଫ ହେବ

ମସଲା ମୁସିଲି ବି କମ୍ ଖାଇବେ ଆଉ ସବୁ ରିପୋର୍ଟ୍ଗୁଡ଼ାକ ସବୁ ଆଣିବେ ପରୀକ୍ଷା କରିବେ ଆଗରୁ କେଉଁ ଡକ୍ଟର୍କୁ ଦେଖାଉଥିଲେ କୁହନ୍ତୁ ମ୍ୟାମ୍ କୋଉ ଡାକ୍ତର ଦେଖାଉଥିଲେ ମୁଁ ଫେରେ ତା'ର କହିବି ରମେଶ ସାର୍ଙ୍କୁ ଦେଖାଉଥିଲେ କି ଆଚ୍ଛା ରମେଶ ସାର୍ ଏଇ କ'ଣ ଔଷଧ ଦେଇଥିଲେ କୌଣସି ଔଷଧର ଗୋଟେ ତ ନାଁ ତ ଫେରେ ଥିବ କ'ଣ ଔଷଧ ଖାଇଲେ ହେଉ ହେଉ ହେଉ ଆପଣ ଆସନ୍ତୁ ପରୀକ୍ଷା ଫରିକ୍ଷା ଟିକେ କରନ୍ତୁ ଆଉ ଥରେ କାଲି ମୋ ପାଖକୁ ଆସିବେ ଆସନ୍ତୁ ମୁଁ ଦେଖିଲା ପରେ ଫେରେ ତମେ ଆପଣଙ୍କୁ ଔଷଧ ଦେବି ତୁମେ ଯେମିତି ଏବେ ବର୍ତ୍ତମାନ ଜ୍ୱର ଅଛି କି ଜ୍ୱର ଅଛି ଯଦି ପାରାସିଟାମଲ୍ ଆଉ ନାମ୍କୋଲ୍ଡ୍ ଖାଆନ୍ତୁ ଖାଆନ୍ତୁ ପାଣି ପଟି ମୁଣ୍ଡରେ ପକାନ୍ତୁ ଯଦି ବେଶୀ ଜ୍ୱର ହୁଏ ମୁଣ୍ଡ ବି ଧୋଇ ଦେବେ ହେଉ ହେଉ ମୁଁ ରଖୁଛି ମୋର ଅଲଗା ପେସେଣ୍ଟ୍ ଆସିଲେଣି ମୁଁ ରଖୁଛି